ମାଡାମ ଆମର ପ୍ରାୟତଃ ଆମର ରହିଛି ଦଶ ଟଙ୍କାରେ ତ ଷ୍ଟାର୍ଟ୍ ହେଉଛି ପନ୍ଦର ଆଉ କୋଡ଼ିଏ ଏମିତି କାହିଁକିନା ଆମର ଏଠି ଏତେ କିଛି ଫୁଡ୍ ଫାଷ୍ଟ ଫୁଡ୍ ଜିନିଷ ଚାଲେ ନାହିଁ ନା ସେଥିପାଇଁ କାହିଁକିନା ଏଠି ସେତେ କିଛି ବେପାର ବଗେରା କିଛି ନାହିଁ ସେଥିପାଇଁ ଆମକୁ ଏତେ ନେବା ପାଇଁ ପଡୁଛି ତ ପାଖାପାଖି ନଥିବାରୁ ମଜବୁରିରେ ବିକିବା ପାଇଁ ପଡ଼େ ସେଇ ପନ୍ଦର କୋଡ଼ିଏ ଏମିତି ଆଜ୍ଞା ଆଜ୍ଞା ଆଜ୍ଞା ଦଶ ଟଙ୍କାରୁ ଷ୍ଟାଟିଙ୍ଗ ହୁଏ ଏଇଗୁଡ଼ା ବି ସେଇ ଦଶ ଟଙ୍କାରୁ ହିଁ ସବୁ ଷ୍ଟାର୍ଟ ହୁଏ ଦଶ ପନ୍ଦର କୋଡ଼ିଏ ପଚିଶି ଏମିତି କ'ଣ କରିବା ମ୍ୟାଡାମ ସବୁ ଦେଖିବା ପାଇଁ ପଡୁଛି ତ ଓଡ଼ିଶା ଭିତରେ ମାନେ ଠେଲା ଲଗେଇ ଯାହା ବି କଲେ ଏତେ କିଛି ଚାଲେନି ନା ସେଥିପାଇଁ ଆମକୁ ଏତିକି ପଇସାରେ ବିକିବା ପାଇଁ ପଡୁଛି ଠିକ ଅଛି ଆପଣ ଯଦି ଚାଁହୁଛନ୍ତି ଆସିବା ପାଇଁ ତ ଆପଣ ଆସନ୍ତୁ ତ ସେଟା ତ ଆପଣଙ୍କ ଆସିଲେ ଆମେ ଜଣେଇ ଦେବୁ ଆପଣ ପ୍ରଥମେ ଆସନ୍ତୁ